ମୁଁ ଅନେକ ଗୁଡ଼ିଏ କବିତା ଲେଖିଛି ଯେମିତିକି ମା କବିତା ମା ବିଷୟରେ ଲେଖିଛି ସାଙ୍ଗ ମାନଙ୍କ ବିଷୟରେ ଘର ବିଷୟରେ ଗୁରୁଜନ ଗୁରୁମାନ ଗୁରୁମାଙ୍କ ବିଷୟରେ ସ୍କୁଲ ବିଷୟରେ ଅନେକ ଗୁଡ଼ିଏ କବିତା ଲେଖିଛି ଏହି କବିତାକୁ ଲୋକମାନେ କି ପିଲାମାନେ ପଢ଼ିକି ବହୁତ ମୋତେ ଇଏ ମାନେ ଖୁସି ବି କରିଛନ୍ତି ଖୁସି ମନେ କରିଛନ୍ତି ଏହା ଏହା ଦ୍ୱାରା ମତେ ବି ବହୁତ ଭଲ ଲାଗିଛି ଲୋକମାନେ କିଛି ମୋ ଠାରୁ କିଛି ଶିଖିବା ଶିଖୁଛନ୍ତି ବି କିଛି ଶିଖିବା ମିଳୁଛି ବି ଲୋକମାନଙ୍କ ଦ୍ୱାରା ମୋ ଠାରୁ ବି କିଛି ଶିଖିବା ମିଳୁଛି ଯେମିତିକି ମା ବିଷୟରେ ଅନେକ ଗୁଡ଼ିଏ କିଛି ଲେଖିଛି ଆଉ ଯେମିତି ଏହି କବିତା ଯୋଗୁଁରୁ ଲୋକମାନେ ପଢ଼ି ବେଶୀ ଖୁସି ମନେ କରିଛନ୍ତି କବିତା ଲେଖିବା ପାଇଁ ଗୋଟେ ନିରୋଳା ଶାନ୍ତି ଜାଗା ଦରକାର ହୁଏ ଏହା ଦ୍ୱାରା ମନ ବି ଶାନ୍ତି ଥାଏ ମନସକୁ ଶାନ୍ତି ରଖି ବି ଲେଖି ପାରିବ